ବଜାରରୁ କିଣୁଥିବା ସମସ୍ତ ପ୍ରକାର ମସଲା ଖାଦ୍ୟରେ ବ୍ୟବହାର କରିବା ସହିତ ଘରେ ମଧ୍ୟ ଆମର କିଛି ସ୍ୱତନ୍ତ୍ର ମସଲା ପ୍ରସ୍ତୁତ କରାଯାଇଥାଏ ଯାହାକି ବଜାରରୁ ଗୋଟା ମସଲା କିଣି ଆଣି ଆମେ ତାହାକୁ ଭାଜି ତାହାକୁ ଗ୍ରାଇଣ୍ଡିଙ୍ଗ୍ କରିକି ତାହାକୁ ରଖିଥାଉ ଏବଂ ତାହାକୁ ପ୍ରତି ଖାଦ୍ୟର ଶେଷରେ ପକାଇଥାଉ ଯେ ଯେପରିକି ଖାଦ୍ୟର ସ୍ୱାଦ ଅତିରିକ୍ତ ବୃଦ୍ଧି ହୋଇଥାଏ ଖାଦ୍ୟର ବେଶୀ ସୁସ୍ୱାଦୁ ହୋଇଥାଏ ଏବଂ ରୋଷେଇ କରିବା ସମୟରେ ଯେତେବେଳେ ରୋଷେଇ ସରି ଆସୁଅଛି ତାହା ସେହି ସମୟରେ ଲୁଣ ପକାଉ ତ ସେଥିରେ ମଧ୍ୟ ଖାଦ୍ୟର ସ୍ୱାଦ ଅଧିକ ବଢ଼ିଥାଏ ଏବଂ ମସଲା ଗୁଡ଼ିକ ଘରେ ନିଜେ ପ୍ରସ୍ତୁତ କରିକି ବ୍ୟବହାର କରିବା ଦ୍ୱାରା ମଧ୍ୟ ଖାଦ୍ୟର ସ୍ୱାଦ ଅଧିକ ବଢ଼ିଥାଏ ଏହିସବୁ ସୁସ୍ୱାଦୁ ଖାଦ୍ୟ ପାଇବା ପାଇଁକା ଆମେ ଏହିପରି ସ୍ଵତନ୍ତ୍ର ଉପାଦାନ ଗୁଡ଼ିକ ବ୍ୟବହାର କରୁ ଏବଂ ରୋଷେଇ କରିବାର କିଛି ନିୟମାବଳୀକୁ ମଧ୍ୟ ଆମେ ଫଲୋ କରିଥାଉ